ହ୍ୟାଲୋ କିଏ ରାମ ଭାଇ କହୁଥିଲେ ନା ମୁଁ ଏଇ ଯାଜପୁରରୁ କହୁଥିଲି ମୋ ଭାଇଙ୍କର ବାହାଘର ହବାର ଅଛି ତ ସେଥିପାଇଁ ବହୁତ ସାରା ଖାଇବା ଅର୍ଡ଼ର୍ କରିବାର ଥିଲା ଆଉ ଏଠି ମୋ ସାଙ୍ଗ ଜଣେ ତାଙ୍କୁ ପଚାରିଲି ଯେ ସେ କହିଲେ ଯେ ଆପଣଙ୍କ ହୋଟେଲ୍ରେ ବହୁତ ସାରା ଭଲ ଖାଇବା ମିଳୁଛି ଆଉ ଆପଣଙ୍କର କଣ କେମିତି ଅନ୍ଲାଇନ୍ ନା ଅଫ୍ଲାଇନ୍ ବ୍ୟବସ୍ଥା ଅଛି କଣ କେମିତି ଆଉ ଅନଲାଇନ୍ ଯଦି ସେ ଅନଲାଇନ୍ ଅର୍ଡ଼ର୍ ହୋଇପାରୁଛି ପିଲା ତାହେଲେ କେମିତି କଣ ଅଛନ୍ତି ହଉ ଆପଣଙ୍କର କଣ କେମିତି ଖାଇବା ସବୁ ଭଲ ହେଉଛି ତ ତେଲ ମସଲା ଅଧିକ ପଡ଼ୁନି ତ ଆମର ଟିକେ ତେଲ ମସଲା କମ୍ ଦରକାର ଆଉ ହଜାରେ ଲୋକଙ୍କ ପାଇଁ ରୋଷେଇର ବ୍ୟବସ୍ଥା ଆଜ୍ଞା କଣ କେମିତି ନେଉଛନ୍ତି ବିଲ୍ କେମିତି କଣ ହଜାର ଲୋକ ପାଇଁ ଖାଇବା ଆଣିବ ଆପଣ ଟିକେ ରେଟ୍ କାଟିକି କହିବେ ଆଜ୍ଞା ମିଲ୍ ଗୋଟା ଦୁଇଶହ ନାଖା ପକାନ୍ତୁ ଏତେ କହିଲେ କେମିତି ହେବ ଆଜ୍ଞା ଭଲ ଖାଇବା ତେଲ ମସଲା ଟିକେ କମ୍ କରିକି ଦେବେ ଆଉ ସମସ୍ତେ ଏଠି କହିଲେ ବୋଲି ସାଙ୍ଗମାନଙ୍କୁ ପଚାରିଲି ଯେ ମୁଁ ସାଙ୍ଗମାନେ କହିଲେ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ଭଲ ଖାଇବା ମିଳୁଛି ସେଥିପାଇଁ ମୁଁ ଆଉ କେଉଁଠିକି ନ କହିକି ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ଫୋନ୍ କଲି

ଆପଣ ତାହେଲେ କହିବେ ଆମ କେତେ ତାରିଖ ଆମର ବାଇଶି ତାରିଖ ଅଛି ବାହାଘର ସେଦିନ ଆମର ହଜାରେ ଲୋକଙ୍କ ପାଇଁ ଦରକାର ଆପଣ ତାହେଲେ ସେଦିନ ମୁଁ ଆଡ଼୍ରେସ୍ କହିଦେବି ହ୍ୱାଟ୍ସ୍ଅପ୍ରେ ମେସେଜ୍ କରିଦେବି ଆଡ଼୍ରେସ୍ ଆପଣ ସେଠିକି ଅର୍ଡ଼ର୍ କରିବେ ଆଜ୍ଞା ହଉ ହଉ ତାହେଲେ ଭାଇ ମୁଁ ରଖୁଛି ଆଁ ଆଜ୍ଞା